ଓଡ଼ିଶାରେ ବିଭିନ୍ନ ପ୍ରକାର କ୍ରୀଡ଼ାର ଇଭେଣ୍ଟ କିମ୍ବା ଟୁର୍ଣ୍ଣାମେଣ୍ଟଗୁଡ଼ିକ ଆୟୋଜିତ ହୋଇଥାଏ ସେଇ ଟୁର୍ଣ୍ଣାମେଣ୍ଟଗୁଡ଼ିକ ଜାତୀୟ ଆନ୍ତର୍ଜାତୀୟ ଆଞ୍ଚଳିକ ଆଇ ଏସ ଏଲ ମ୍ୟାଚ୍ ରଣଜି ଟ୍ରଫି ଏଫ୍ ଆଇ ଏଚ୍ ହକି ଇଣ୍ଡିଆ ଲିଗ୍ ଇତ୍ୟାଦି ହୋଇଥାଏ ସେହି ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ବିଭିନ୍ନ ପ୍ରକାର ମ୍ୟାଚ୍ ହୋଇଥାଏ ସେହି ମ୍ୟାଚରେ ଏକ ମିଳିତ ଏକ ମିଳିତ ଗ୍ରୁପ ରହିଥାଏ ସେହି ଗ୍ରୁପରେ ବିଭିନ୍ନ ବିଭିନ୍ନ ବ୍ୟକ୍ତି ନିଜ ଟିମ୍ ନିଜ ଟିମ୍ ସପକ୍ଷରେ ଖେଳିଥାନ୍ତି ଏହି ମ୍ୟାଚରେ ସମସ୍ତ ମ୍ୟାଚ୍ କିଛି ନା କିଛି ବ୍ୟକ୍ତିଗତ ପଦ ଲାଭ କରିଥାନ୍ତି ଓଡ଼ିଶାରେ ଆୟୋଜିତ ହେଉଥିବା ପ୍ରମୁଖ କ୍ରୀଡ଼ ଗୁଡ଼ିକ ଯେପରି କ୍ରିକେଟ ଫୁଟବଲ କିମ୍ବା ଅନ୍ୟାନ୍ୟ ଖେଳ ସମ୍ବନ୍ଧିତ କ୍ରୀଡ଼ା ଇଭେଣ୍ଟ କିମ୍ବା ଟୁର୍ଣ୍ଣାମେଣ୍ଟଗୁଡ଼ିକ ଆୟୋଜିତ ହୋଇଥାଏ ଓଡ଼ିଶାରେ ଲୋକ ଓଡ଼ିଶାର ପିଲାମାନେ ଏହି କ୍ରୀଡ଼ାରେ ବିଭିନ୍ନ ସ୍ଥାନ ଲାଭ କରିଥାନ୍ତି ବିଭିନ୍ନ ସ୍ଥାନ ଲାଭ କରି ଓଡ଼ିଶାର ଓଡ଼ିଶାର ନାଁ ରଖିଥାନ୍ତି